ହଁ ଏମିତି କିଛି ରେସିପି ଯାହା ବହୁତ କଷ୍ଟକର ମୁଁ ମଧ୍ୟ ଏପର୍ଯ୍ୟନ୍ତ କେବେ ଚେଷ୍ଟା କରିନାହିଁ କିନ୍ତୁ ଶିଖିବାକୁ ଚାହୁଁଛି ତାହା ହେଉଛି ଆମର ପଦ୍ମନାଡ଼ ତରକାରୀ ଯାହା ଆମର ଆଦିବାସୀ ଅଞ୍ଚଳରେ କରଯାଏ ମୁଁ ସେମାନେ କିପରି କରନ୍ତି ମଧ୍ୟ ମୋତେ ଜଣାନାହିଁ ତାହା ମୁଁ ଶିଖିବାକୁ ଚାହୁଁଛି କିନ୍ତୁ ସେ ତରକାରୀଟି ବହୁତ ଭଲ ଲାଗେ ଦେହ ପାଇଁ ମଧ୍ୟ ସ୍ୱାସ୍ଥ୍ୟକର ସେହି ପଦ୍ମନାଡ଼ ତରକାରୀଟିକୁ ମୁଁ ଶିଖିବାକୁ ଚାହୁଁଛି